ମୁଁ ଗୋଟିଏ କୁର୍ତା କିଣିଥିଲି ସେଇଟା ବହୁତ ଭଲ ଥିଲା ମୁଁ ସେଇଟା ଦୋକାନରେ ଦେଲି ସିଲାଇବା ପାଇଁ ସେଇଟା ବହୁତ ଦିନ ଗଲା ଆଉ କିଛି କଲର୍ ଫେଡ଼୍ ହେଲାନି କିଛି ହେଲାନି ବହୁତ ମାନେ ବହୁତ ଦିନ ଗଲା ଆଉ ସେଇଟା ଏବେ ଯାଇ ବି ଅଛି ମୁଁ କିଣିଥିଲି ମାନେ କେତେ ଗୋଟେ ତିନ ଚାର ବର୍ଷ ହେବ ପୁରା ଭଲ ଅଛି ସେଇଟା ଆଉ ସେଇଟାକୁ ଛୁଇଁଲେ ପୁରା ଏମ୍ତି ଇଏ ହେଇ ଯାଉଛି ପୁରା ଭଲ ଅଛି ଆଉ ସେଇଟା କଲର୍ ଫେଡ଼୍ ହେଇନି କିଛି ହେଇନି କିମ୍ବା ଗୋଟେ ଛୋଟ କ'ଣ ବାଜିଲେ ବି ସେଇଟା ଚିରା ହେଉନି